ଆମ ଘରଠାରୁ ଦଶ କିଲୋମିଟର ଦୂରରେ ରଣପୁରରେ ଜଗନ୍ନାଥ ମନ୍ଦିର ଅଛି ମୁଁ ପ୍ରତ୍ୟକ ମାସରେ ଥରେ ଯାଇଥାଏ ସେଠାକୁ ଗଲେ ବହୁତ ଆନନ୍ଦ ଲାଗେ ଖୁସି ଲାଗେ ଓ ମଜା ଲାଗେ ସେଠାରେ ଠାକୁରଙ୍କର ଦର୍ଶନ କରୁ ସାଙ୍ଗ ସାଥି ହୋଇ ସବୁ ମିଶି ଅବଢ଼ା ଖାଇଥାଉ ଠାକୁରଙ୍କୁ ଦେଖି ବହୁତ ଖୁସି ଲାଗେ ମନକୁ ଶାନ୍ତି ମିଳେ ମୁଁ ଜଗନ୍ନାଥ ମନ୍ଦିର ଗଲେ ମୋର ମନ ଦୁଃଖକୁ ଭୁଲିଯାଏ ମନକୁ ଖୁସି କରି ଘରକୁ ଫେରି ଆସୁ